ଭାଇ ମୋତେ କଟକରୁ ପୁରୀ ଆଣିଦେଇକି ଛାଡ଼ି ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଭଲରେ ଯେହେତୁ ଆଣିକି ମୋତେ ଛାଡ଼ିଦେଲ ସେଥିପାଇଁ ଧନ୍ୟବାଦ ତ ମୋ ପାଖରେ ତ ଏବେ ସେମିତି କିଛି ଫୋନ୍ ପେ'ର ସୁବିଧା ନାହିଁ ମୋ ପାଖରେ ପଇସା ହିଁ ଅଛି ତ ମୁଁ ଆପଣଙ୍କୁ ଆପଣଙ୍କ ନଗଦ ଟଙ୍କାଟା ପଇଠ କରିବି ନା ଆପଣଙ୍କ ପାଖରେ ଖୁଚୁରା ଯଦି ଅଛି ତା'ହେଲେ ଆପଣ ମୋତେ ଦେଇଦିଅନ୍ତୁ ଆଉ ଯଦି ନାହିଁ ତା'ହେଲେ ମୁଁ ଆଉ କେଉଁଠୁ ଆଣିକି ବି ଆପଣକୁ ଦେଇଦେବି